ହ୍ୟାଲୋ ହଁ ଆପଣଙ୍କ ଦୋକାନରୁ ମୁଁ କ୍ଷୀର ଆଣିଥିଲି ଏବେ ସେ କ୍ଷୀର ଗରମ କରିକି ଛୁଆଙ୍କୁ ଖାଇବା ଖାଇବାକୁ ଦେଲାବେଳେ ବାନ୍ତି ହେଉଛି ଆଉ ଝାଡ଼ା ହେଉଛି ଆଉ ପୁରୁଣା କ୍ଷୀର ଦେଲେ କି ଆପଣ ଏମିତି ପୁରୁଣା କ୍ଷୀର କାହିଁକି ଦେଉଛନ୍ତି ଆପଣ ଭଲ ପଇସା ନିଅନ୍ତୁ ଆଉ ଭଲ କ୍ଷୀର ଦିଅନ୍ତୁ ନାହିଁ ନାହିଁ ସେ ଛୋଟ ପିଲାଟାନା ସେ ଅଜ ଆଯେ ବାଯେ ଖାଇବା ପିଲା ନୁହେଁ କେବଳ କ୍ଷୀର ଖାଇ ତା ଜୀବନ ବଞ୍ଚଉଛି ଆପଣ ଆଜି ସକାଳୁ ଦୋକାନରେ ଥିଲେ ମୁଁ ଆପଣ ଆପଣ ପାଖରୁ ଆଣିଥିଲି ଆଉ ସେଇଟା ତ ଖରାବେଳକୁ ଝାଡ଼ା ହେଲା ବାନ୍ତି ହେଲା ମୁଁ ବି ଭାରି ଅସହାୟ ପଡ଼ିଗଲି ଆଉ ନାହିଁ ନାହିଁ ଦେଖନ୍ତୁ ଆପଣ ତ ପଇସା ତ ଭଲକି ପଇସା ନେଉଛନ୍ତି ଭଲ କ୍ଷୀର ଯେମିତିକା ଆମେ ଯଦି ଏମିତି ଯଦି ଖରାପ ଜିନିଷ ଦେବେ ତାହେଲେ ଆପଣଙ୍କ ଦୋକାନକୁ ଆଉ କେହି ଯିବେ କି ହେଁ ଆପଣଙ୍କ ଦୋକାନ ଚଳିବ କେମିତି ଭଲ ଜିନିଷ ଦିଅନ୍ତୁ କାହିଁ ଏତେ ଦିନରୁ ତ କହୁନଥିଲି ଆଜିତ କ'ଣ କ'ଣ ପୁଣି ଖରାପ ବାହାରିଲା ପୁରୁଣା କ୍ଷୀର ବିକି ନାଁ ନାଁ ନାହିଁ ମେଡ଼ ମେଡ଼ିକାଲକୁ ନେଇକିଗଲାପରେ ସେ ଆଉ ଡକ୍ଟର କହିଲେ ଆପଣ ଏ କ୍ଷୀର ପୁରୁଣା କ୍ଷୀର ଖୁଆଇକି ଦେ ଦେହଖରାପ ହେଲା ବୋଲି କହିଲେ ଡକ୍ଟର ଆଉ

ଆଉ ମୁଁ ତ ଆପଣଙ୍କ ଦୋକାନରୁ ଆଣିଥିଲିନା ଏବେ ହଁ ଯେତେବେଳ ଖରାପ ସେତେବେଳ ଖୁଆନ୍ତିନି ନା ହଁ ଆପଣ ବାସି କ୍ଷୀର ଦେଲେ ବୋଧେ ଆଉ ଏମିତି କ୍ଷୀର ଦେଲେ ଆଉ ଆପଣଙ୍କ ପାଖକୁ କିଏ ଯିବ କି ହଁ ଭଲ କ୍ଷୀର ହେଲେ ସିନା ଯିବେ ଏମିତିଆ ଖରାପ ଜିନିଷ ଦେଲେ ଆପଣ କେହି ଯିବେନି ଆଉ ମୁଁ ସିନା ଜାଣିପାରିଲିନି ଡକ୍ଟର କହିଲେନା ବାସି କ୍ଷୀର ଖାଇବାକୁ ଦେଇଛ ବୋଲି ହଉ ଠିକ୍ ଠିକ୍ ଅଛି ଭଲ ପଇସା ନିଅନ୍ତୁ ଆଉ ଭଲ କ୍ଷୀର ଦିଅନ୍ତୁ ଆଉ କ୍ଷୀର ତ ପିଲାଟା ଖାଇଗଲା ନା ଆଉ ଅଛି କି

ଗରମ କରି ଦିଆହେଲା ପରା ହଁ ହଁ ଗରମ ସରିଲା ପରେ ପୁଣି ତାକୁ ଥଣ୍ଡା କରି ଦିଆହେଲା ଥଣ୍ଡା କରି ଖାଇଲା ପରେ ତାର ଝାଡ଼ାହେଲା ବାନ୍ତିହେଲା ଡକ୍ଟର କହିଲେ